ନମସ୍କାର

କେଉଁଠି କହିଲେ

ମାନେ ଟୋଟାଲଟା ବୁକିଂ କରିବେ ବୁକିଂ କ'ଣ ସେ ଆସନ୍ତୁ କରାଇ ଦେବା ହଜାର ଭିତରେ ପଡ଼ିବ ଆଉ କେତେ ହଁ ଆସନ୍ତୁ ତା'ହେଲେ କରି ଦେବା ପାଞ୍ଚ ଶହ ସାତ ଶହ ଭିତରେ କରିଦେବା ଆସନ୍ତୁ ଟୋଟାଲ୍ ବାଲିଯାତ୍ରା ପଡ଼ିଆ କଟକ ସି ଡ଼ି ଏ କଟକ ବାରବାଟୀ ଷ୍ଟାଡ଼ିୟମ୍

ଆଉ କ'ଣ ବୁଲିବେ କଟକ ବଡ଼ ମେଡ଼ିକାଲ୍ ହଁ ନିହାତି ଯେଉଁ ପ୍ରକାର ହୋଟେଲ୍ କହିବେ ସେଇ ଅନୁସାରେ କଥାବାର୍ତ୍ତା କରିଦେବା ଆଉ କ'ଣ ହଁ

ହଁ ଆଉ କ'ଣ କୁହନ୍ତୁ କେତେବେଳେ ଆସିବେ ହ୍ୟାଲୋ ହଉ ଠିକ୍ ଅଛି ଆପଣ ଆସନ୍ତୁ ଆଉ ସବୁ କରିଦବା ଆଉ କ'ଣ ପୂରା ବୁଲିବେ ତ ହଁ ଆଚ୍ଛା ଭଲ ହୋଟେଲ୍ ହଁ ସେଇଟା ତ ଭୁବନେଶ୍ୱରରେ ଯାଉଛି ଭୁବନେଶ୍ୱରରେ ଯଦି ବୁଲିବାର ହେଲା ହଁ କଟକ ବୁଲିବେ ନା ଭୁବନେଶ୍ୱର କଟକ ଭୁବନେଶ୍ୱର ଦୁଇଟା ଯାକ ଯଦି ବୁଲି କଥା ବୁଲେଇ ଦେବେ ଆଉ କ'ଣ ହଉ ଖଣ୍ଡଗିରି ଠୁ ଆରମ୍ଭ କରି ଖଣ୍ଡଗିରି ଯାତ୍ରାଠୁ ଆରମ୍ଭ କରି ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିର ସେ ଯେଉଁ ଆଉ ସେପଟେ ଖଣ୍ଡଗିରି ଗୁମ୍ଫା

ପଇସା ଆପଣ ପାଇଁ ଗୋଟେ କନ୍ସେସନ୍ କରିଦେବା ଯାହା କହିବେ ସେ ଅନୁସାରେ ଇଏ କରିବା ଆଉ କ'ଣ ଆପଣ କେତେ ଦେବେ ପାଞ୍ଚ ଶହ ସାତ ଶହ ଏପଟେ ସେହି ସାତ ଶହ ଆଠଶହ ଭିତରେ କରିଦେବା ଆଉ କ'ଣ ହଜାର ପନ୍ଦର ଶହ ଭିତରେ ହେଲା ନା ଆଉ କ'ଣ ଆଉ ତାଠୁ ଆଉ କନ୍ସେସନ୍ ଆଉ କରିହବ କି ଆଉ ଠିକ୍ ଅଛି ହଉ ହଉ ହଉ ଠିକ୍ ଅଛି ଆସନ୍ତୁ ଆଉ